ଆମ ଗ୍ରାମରେ ଗୃହିଣୀ ମହିଳା ମାନଙ୍କ ପାଇଁ ବହୁତ ସୁବିଧା ଅଛି ସେହିମାନେ ଯେତେବେଳେ ଗୋଟିଏ ତାଙ୍କ ପାଇଁ ମଧ୍ୟ ବହୁତ ସୁବିଧା ହୋଇଛି ଅଙ୍ଗନୱାଡ଼ିରେ ତାଙ୍କ ଟ୍ରିଟମେଣ୍ଟ ପାଇଁ ବହୁତ ଯୋଗାଇ ଦେଉଛନ୍ତି ତାଙ୍କ ପାଇଁ ଖାଦ୍ୟ ମଧ୍ୟ କହୁଛନ୍ତି ଏବଂ ସେମାନେ ଯେତେବେଳେ ରୁହନ୍ତି ତାଙ୍କ ପାଇଁ ବିଭିନ୍ନ ଜିନିଷ ମଧ୍ୟ ତାଙ୍କ ପାଇଁ ଅଣ୍ଡା ଛତୁଆ ଲଡ଼ୁ ଇତ୍ୟାଦି ଯୋଗାଇ ଯୋଗାଇ ଦେଉଛନ୍ତି ଏଣୁ ସେହିମାନେ ଯେମିତି ସୁସ୍ଥ ଯେମିତି ସୁସ୍ଥ ସବଳ ରହିବେ ସେମାନଙ୍କ ପାଇଁ ମଧ୍ୟ ଯୋଗାଇ ଦେଉଛନ୍ତି ଆଉ ତାଙ୍କର ଯେମିତି କିଛିବି ଅସୁବିଧା ହେବ ନାହିଁ ସେଥି ପାଇଁ ମଧ୍ୟ ସରକାର ମଧ୍ୟ ତାଙ୍କୁ ସାହାଯ୍ୟ କରୁଛି ଏବଂ ସେମାନେ ଯେତେବେଳେ ମେଡ଼ିକାଲ ମଧ୍ୟ ଯାଉଛନ୍ତିକିଛି ମଧ୍ୟ କରିପାରନ୍ତି ସେତେବେଳେ ମଧ୍ୟ ସରକାର ତାକୁ କିଛି ପଇସା ଦେଉଛନ୍ତି ଏବଂ ସେହି ପଇସାରେ ସେମାନେ ନିଜର ଟ୍ରିଟମେଣ୍ଟ କରୁଛନ୍ତି ଏବଂ ସେମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ରହୁଛି ଏବଂ ସେମାନେ ସେହି ପଇସାରେ ନିଜର ଟ୍ରିଟମେଣ୍ଟ କରି ନିଜର ଧ୍ୟାନ ନେଉଛନ୍ତି ଏବଂ ରୋଗ ପ୍ରତିରୋଧରୁ ରକ୍ଷା ପାଉଛନ୍ତି